ମୋର୍ ମତରେ ମୋବାଇଲ୍ ରେଡ଼ିଓ ଖବର୍କାଗଜ ସଠିକ୍ କଥା ଦିଆ ଯାଇସି ହେଲେ ମତେ ଲାଗ୍ସିକି ମୋବାଇଲ୍ ଆଉ ରେଡ଼ିଓ ଏବେକା ଗୋଟେ କଥା କହିଥିବା ଆଉର ଗୋଟେ ପରେ ଆଉ ଗୋଟେ କଥା ବଦ୍ଲି ଯାଏସି ସେଥିର୍ଲାଗି ମତେ ଖବର୍କାଗଜଟା ସଠିକ୍ ଲେଖାଁ ଲାଗ୍ସି ମୁଇଁ ସକାଲୁ ଆଉ ସନ୍ଧ୍ୟାରେ ସବୁ ଦିନ ଖବର୍କାଗଜ୍ ପଢ଼୍ସିଁ ଖବର୍କାଗଜରେ ଲେଟ୍ରେ ସବୁ ଖବର୍ ଆଏସି ହେଲେ ବି ସେନେ ସଠିକ୍ କଥା ଥିସି ସେଥିର୍ଲାଗି ମୁଇଁ ଲୋକମାନ୍କୁ କହେସିଁ ଖବର୍କାଗଜ ପଢ଼ ଯେ ସବୁକିଛି ଜାନିପାର୍ବ